ହଁ ହେଲୋ ହେଲୋ ହଁ ଲାଇବ୍ରେରୀ ଲାଇବ୍ରେରୀରେ ଯାଇକରି ଆମେ ବୁକ୍ ଖୋଜିବା ପଢ଼ିବା କେଉଁ ବୁକ୍ ପଢ଼ିବା ହିଷ୍ଟ୍ରି ହିଷ୍ଟ୍ରି ହିଷ୍ଟ୍ରିର କେନ୍ କେନ୍ ଉପରେ ପଢ଼ିବା ଆଉ କେମିତି ଭଲ ଲାଗିବ ପଢ଼ିଲେ ଜେନେରାଲ୍ ଜେନେରାଲ୍ ଷ୍ଟଡ଼ି କରୁ ଯେମିତି ଆମର ନିୟୁଜ ପେପର ଯେମିତି ଏବେ ଆମ କଲେଜ୍ ଚାଲିଛି ହିଷ୍ଟ୍ରି ଉପରେ ହିଷ୍ଟ୍ରି ଲାଇବ୍ରେରୀରେ ମ୍ୟାମ୍ ଲାଇବ୍ରେରୀରେ ବସିକରି ପଢ଼ିବା